ଆମ ଯାଜପୁର ଅଞ୍ଚଳରେ ଥିବା ପ୍ରସିଦ୍ଧ ସିନେମା ଥିଏଟର ହେଲା ଜଗନ୍ନାଥ ସିନେମା ଥିଏଟର ଏବଂ ସରସ୍ଵତୀ ସିନେମା ଥିଏଟର ଏହି ସିନେମା ହଲ୍ରେ ବିଭିନ୍ନ ପ୍ରକାର ସିନେମା ପଡ଼ିଥାଏ ଏବଂ ଏଠିକାର ପାଖାପାଖି ଲୋକମାନେ ଏହି ପ୍ରେକ୍ଷାଳୟକୁ ଆସନ୍ତି ଏବଂ ସିନେମା ଦେଖନ୍ତି ଖୁସି କରି ଯାଆନ୍ତି